ଦିଦି ଗୋଡ଼୍ରେଜ୍ କମ୍ପାନୀର କିଛି ଅଛି କି ଆଲମାରୀ ସବୁ ମାନେ ଆମର ଟିକେ ଅଧିକ ଥାକ ଥିବା ଦରକାର ମାନେ ଯେମିତିକି ଜିନିଷ ଅଧିକ ରହିପାରିବ ମୋତେ ମାନେ ଆଉ କୌଣସି କମ୍ପାନୀର ଦରକାର ନାହିଁ କେବଳ ସେଇ ଗୋଡ଼୍ରେଜ୍ କମ୍ପାନୀର ଦରକାର ସେଇଟା ମାନେ ହବ ତ ନା ଆପଣଙ୍କୁ ଅର୍ଡ଼ର୍ କରିବା ପାଇଁ ପଡ଼ିବ କି କ'ଣ ମୋତେ ମାନେ ଯେଉଁଭଳିଆ ଅଧିକ ଥାକ ଥିବା ଦରକାର ମାନେ ଜିନିଷ ଅଧିକ ଜାଗା ହଉଥିବା ଦରକାର ମାନେ ସୁନାଗହଣା ରଖି ହେଉଥିବ ମାନେ ଯେମିତି ଚୋରି ମାନେ ହେଲେ ଯେମିତି କିଛି ଧରା ପଡ଼ିପାରୁଥିବ ସେମିତି କିଛି ଥିବା ଦରକାର ମାନେ ଚୋରି ଫୋରି ହେଲେ କିଛି ତ ଧରା ପଡ଼ିଯିବ ତ ମାନେ ସବୁ କିଛି ସିଷ୍ଟମ୍ ଅଛି ତ ସେଇଭଳିଆ ହଁ କଲର୍ ଟିକେ ମାନେ ଗ୍ରେ କଲର୍ ଟାଇପ୍ର ଦେବେ ଟିକେ ନାଲି ନେଳି ଏରା ଦେବେନି ଟିକେ ମାନେ ଭଲ କଲର୍ ଥିବା ଦରକାର ଆଉ ଭଲ ହେଇଥିବା ଦରକାର ବାଲାନ୍ସ କେତେ ଭିତରେ ଆସିବ ତଥାପି ଆଉ କିଛି ଡିସକାଉଣ୍ଟ ନାହିଁ ପୁରା ଫିକ୍ସଡ଼୍ ଆମେ ଆଗକୁ ବି ଆଉ ନେବୁନା ଆପଣ ଯଦି ଏତେ ନଦେଲେ ଶସ୍ତାରେ ଆଉ ଏମିତି କେମିତି ହେବ କିଛି ତ ଗୋଟେ ରେଟ୍ କରନ୍ତୁ ଆଗକୁ ଆମେ ଆଉ ଦୁଇଟା ତିନିଟା ନେବାର ଅଛି ବାହାଘର ସିଜିନ୍ ତ ନେବାର ଅଛି ଆପଣ ଯଦି ଟିକେ ଶସ୍ତାରେ ଦେବେ ତା'ହେଲେ ଆମେ ଦୁଇ ତିନିଟା ନେବୁ ତିରିଶି କ'ଣ ପୁରା ଫାଇନାଲ୍ ହଁ ହଉ ଆଜ୍ଞା ଆମେ ଏଇଠୁ ନହଲେ ନେଇଯିବୁ ଆଉ ହଁ ହଉ ଏଇଟା ଆମର ଫାଇନାଲ୍ କରିଦେବେ ଏଇଟା ଆମେ ନେବୁ ନାହିଁ ଚାବି ସିଷ୍ଟମ୍ ରଖିବେ ନା ହଁ ଏକ୍ସଟ୍ରା ଥିବ ମାନେ ତା'ଭିତରେ ବି ଅଲଗା ଲକ୍ ଥିବ ସେଇଭଳିଆ କିଛି ହଁ ସେଇଭଳିଆ କିଛି ରଖିଦେବେ ସେଇଟା ନେଇଯିବୁ ଆମେ ଆସିକି ଆଉ ହଁ ଡବଲ୍ ହେଲେ ବି ଆହୁରି ଭଲ ଡବଲ୍ ବାଲା ନହେଲେ ଦେଇ ଦେବେ ଅଧିକ ଜିନିଷ ଧରିବ ନା ସେଇଟା ଦେଇ ଦେବେ ଆଉ ମୋତେ ଏଇ ଚାରି ଦିନ ଭିତେରେ ଯଦି ହେଇଯିବ ଭଲ ହୁଅନ୍ତା ହଉ ଠିକ୍ ଅଛି ସପ୍ତାହ ଭିତରେ ହଉ ଠିକ୍ ଅଛି